ବ୍ୟବସାୟ ଉପୁରକୁ ଗଲେ ସବୁଠୁ ଭଲ ଯେ ଏଗ୍ରିକଲଚର୍ ଏଗ୍ରିକଲଚର୍ ଉପରେ ଚାଷ କରିବା ଯେମିତି ପଶୁପାଳନ ଆଉ ମତ୍ସ୍ୟଚାଷ ଆଉ ଘୁଷୁରୀ ପାଳନ କୁକୁଡ଼ା କୁକୁଡ଼ା ଫାଂର୍ମୀଙ୍ଗ୍ ବହୁତପ୍ରକାର କି ବି ଜିନଷ ଯାହାବି ରହୁଛି ଏଗ୍ରିକଲଚର୍ ମାଧ୍ୟମରେ ଯେଉଁ ପାଳନ ଯେଉଁ ରହୁଛି ସେସବୁରେ ବହୁତ ପୁରା ବହୁତ ଲାଭ କୁକୁଡ଼ାରେ କୁକୁଡ଼ାରେ ବହୁତ ଲାଭ ଦେଖନ୍ତୁ କେମିତି ନା କୁକୁଡ଼ା ଯଦି ଆପଣ ଯଦି ଫାର୍ମ୍ମାନେ ଆଣୁଛନ୍ତି କମ୍ପାନୀ ତରଫରୁ ତ ଆପଣ ଛୁଆଠାରୁ ସବୁ ଘର କରିବା ପର୍ଯ୍ୟନ୍ତ ସବୁପ୍ରକାର ସାହାଯ୍ୟ ଯାହାବି ପଇସା ଦରକାର ସବୁ ସିଏ ଦେବେ ଆଉ କୁକୁଡ଼ା ଚିଆଁବି ସିଏ ଦେବେ ଆଉ ଖାଦ୍ୟବି ଦେବେ ସବୁଦେବେ କିନ୍ତୁ ଆପଣଙ୍କ ଖାଲି ପାଳନ କରିବା ଦରକାର ପାଳନ କରିବେ ଆପଣ ସେଥିରୁ କିନ୍ତୁ ତାଙ୍କର ଯାହାବି ସିଥିରୁ ସେମାନେ ପଇସା ଦେଇ ତାକୁ ନେବେ ଆଉ ତମର ବି ବହୁତ ଲାଭ ଆଉ ସବୁଠୁ ଭଲ ଚାଷ ହେଲା ଘୁଷୁରୀ ଚାଷ ଘୁଷୁରୀ ଚାଷରେ ବହୁତ ଡବଲ୍ ତ୍ରିପଲ୍ ଲାଭ ଘର କରିଦେବେ ସବୁ ସିଏ ତାଙ୍କ ତରଫରୁ ଘୁଷୁରୀ ଆଉ ବଡ଼ବଡ଼ ହୋଟେଲରେ ସବୁ ଘୁଷୁରୀ ମାଂସ ଚିକେନ୍ କାହିଁକି ଘୁଷୁରୀ ମାଂସ ଦେଇଦିଅନ୍ତି ତ ଏହିସବୁ ଜିନଷ ମାନେ ଆପଣ ଦେଖିବେ ଯେ ବହୁତ ଭଲ ମାନେ ବହୁତ ଟଙ୍କାରେ ବିକ୍ରିହୁଏ ଯାହା ସବୁପ୍ରକାର ବ୍ୟବସାୟରେ ଯାହାବି ସବୁପ୍ରକାର ଚାଷ ରହୁଛି ପଶୁପାଳନ ମତ୍ସ୍ୟଚାଷ ଯାହାବି ରହୁଛି ସବୁ ବହୁତ ବହୁତ ଇନକମ୍ କରିହେବ ଖାଲି ସେ ବିଷୟରେ ଜାଣିବା ଦରକାର ତ ଯଦି ଭଲା ନଲେଜ୍ ଅଛି ସେ ବିଷୟରେ ତ ଆପଣ ବହୁତ ଟଙ୍କା ଇନକମ୍ କରିପାରିବେ ଏ ବ୍ୟବସାୟ ମାଧ୍ୟମରେ